ମୁଁ ଗୋଟିଏ ଜିନିଷ ଅର୍ଡ଼ର୍ ମୋର ସେଇଟା କ୍ୟାନ୍ସଲ୍ ହେଇଗଲା ମୋ ଆକାଉଣ୍ଟ୍ରୁ ଟଙ୍କା କଟିଯାଇଛି ମୋ ଟଙ୍କା ଫେରସ୍ତ କରିବା ପାଇଁ ମୋର ଫୋନ୍ପେ ନମ୍ବର୍ରେ ପଠେଇବାକୁ ଆପଣଙ୍କୁ ଅନୁରୋଧ କରୁଛି